ଟ୍ରେନ୍ର ବର୍ଣ୍ଣନା କରିବା ଅତିଶୟ ମୁଁ ପ୍ରଥମେ ଟ୍ରେନ୍ରେ ବଲାଙ୍ଗୀରରୁ ବରଗଡ଼କୁ ଯାଇଥିଲି ଟ୍ରେନ୍ଟି ଗୋଟିଏ ବା ଦୁଇଟି ଇଞ୍ଜିନ୍ ଥାଏ ଆମ ମାଲଗାଡ଼ିରେ ଦୁଇଟି ଇଞ୍ଜିନ୍ ରହିଥାଏ ଆମ ଯାତ୍ରୀବାହୀ ଗାଡ଼ିରେ ଗୋଟିଏ ଇଞ୍ଜିନ୍ ଦୁଇଟି ମଧ୍ୟ ଥାଏ ଅନେକ ସେଥିରେ ଅନେକ ପରିମାଣର ସିଟ୍ ଥାଏ ଚକ ଥାଏ ଟ୍ରେନ୍ର ଶବ୍ଦ ନିଆରା ତାକୁ ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଟ୍ରେନ୍ର ସମସ୍ତ ଭାରସାମ୍ୟ ଇଞ୍ଜିନ୍ ଉପରେ ରହିଥାଏ ସେ ଯେମିତି ଟାଣେ ସେପଟକୁ ଟ୍ରେନ୍ ଯାଏ ଟ୍ରେନ୍ରେ ଲୁହା ଚକାଗୁଡ଼ାକ ଅନେକ ପରିମାଣରେ ଥାଏ ତାହା ଟ୍ରାକ୍ ଉପରେ ଚାଲିଥାଏ ଯେଉଁଠି ଯେଉଁପଟେ ରେଲ୍ ଟ୍ରାକ୍ ଥିବ ସେଇ ପଟେ ହିଁ ଟ୍ରେନ୍ ଯିବ ଟ୍ରାକ୍ ବାହାରେ ଯଦି ଟ୍ରେନ୍ର ଚ୍ୟୁତ ହେଲା ତା'ହେଲେ ଦୁର୍ଘଟଣା ଘଟିଲା ଘଟିବାର ସମ୍ଭାବନା ଥାଏ ଟ୍ରେନ୍ଟି ଯାତ୍ରା କରିବା ଅତ୍ୟନ୍ତ ନିଆରା ମୁଁ ପ୍ରଥମେ ଟ୍ରେନ୍ରେ ଯାତ୍ରା ବରଗଡ଼ରୁ ବଲାଙ୍ଗୀର ଯାଇଥିଲି ତାହା ଅନୁଭୂତି ଅନୁଭବ କରିବା ମୋ ମତରେ ବହୁତ ନିଆରା ଅଟେ କାରଣ ଟ୍ରେନ୍ରେ ବହୁତ ପ୍ରଥମ କରି ଯାତ୍ରା କରିବା ବହୁତ ଖୁସି ଲାଗିଲା ଟ୍ରେନ୍ରେ ଅନେକ ଗୁଡ଼ିଏ ବଗି ଥାଏ ଯାତ୍ରୀ ବାହୀ ଟ୍ରେନ୍ରେ ମଧ୍ୟ ମାଲ୍ ଗାଡ଼ିରେ ମଧ୍ୟ ଅନେକ ବଗି ଗୁଡ଼ିକ ଥାଏ